ମୁଁ କୁକୁଡ଼ା ଫାର୍ମ୍ କରିବା ପାଇଁ ଭବିଷ୍ୟତରେ ଲକ୍ଷ୍ୟ ଅଛି କାରଣ କୁକୁଡ଼ା ଫାର୍ମ୍ କରିବା ଦ୍ୱାରା ଲାଭ ହୋଇପାରିବି ବୋଲି ମୁଁ ଚିନ୍ତା କରୁଛି ଆଉ ମଧ୍ୟ ମୁଁ ସେଥିରେ ଉନ୍ନତି କରିପାରିବି ସେ ମୋର ଆଶା ଏବଂ ବିଶ୍ୱାସ ମଧ୍ୟ